କ୍ରୀଡ଼ା ସମୟରେ ଆମେ ବୁଟ୍ ପିନ୍ଧିପାରୁ ପିନ୍ଧ ଧଳା ଜୁତା ପିନ୍ଧିପାରୁ ଫୁଲ୍ର ଯେଉଁଟା ଦୌଡ଼ିବାରେ ଆମକୁ ସାହାଯ୍ୟ କରେ ଆଉ ତଳ ପଟେ କଣ୍ଟା ଟାଏ କଣ୍ଟା ଟାଇପ୍ର ଥାଏ ସେଇଟାକୁ ଆମେ ପିନ୍ଧିଲେ ଆମେ ଦୌଡ଼ିବାରେ ଆମକୁ ସାହାଯ୍ୟ କରେ ଓ ପୋଷାକ ହଉଛି ହଉଛି ଆମର ବେନିୟନ୍ ହାଫ୍ ପେଣ୍ଟ ପିନ୍ଧିଲେ ଆମକୁ ମାନେ ଦୌଡ଼ିବାରେ ଆମକୁ ବହୁତ ମାନେ ଫ୍ରି ଅନୁଭବ ବା ମାନେ ଶାନ୍ତି ଅନୁଭବ ଲାଗେ ଯେ ଯାହାଫଳରେ ଆମେ ଦୌଡ଼ିବା ପାଇଁ ଆମକୁ ସୁବିଧା ହୁଏ ଆଉ ରହିଲା ଆମର ପୋଷାକ କିଛି ଲୋକ ବି ଆମର ଦୌଡ଼ିବା ସମୟରେ ଆମ ପ୍ଲେନ୍ ଜୋତା ପିନ୍ଧିଲେ ଆମେ ଦୌଡ଼ିବାରେ ଆମକୁ ବହୁତ ଅସୁବିଧା ହବ ବା ଝୁଣ୍ଟିକି ଆମେ ପଡ଼ିବାର ସମ୍ଭାବନା ଅଛି କିନ୍ତୁ ବୁଟ୍ ପିନ୍ଧିଲେ ଯାହାଫଳରେ ଧଳା ଜୋତା ହଉ କିମ୍ବା କଳା ବୁଟ୍ ହଉ ଆମେ ପିନ୍ଧେ ବା ଖେଳ ବୁଟ୍ ଯେଉଁ ଗୁଡ଼ାକ ମିଳୁଛି ଆଜିକାଲି ଆଜିକାଲି ଦୋକାନ ଗୁଡ଼ାକରେ ସେଇଗୁଡ଼ାକରେ ଯଦି ଆମେ ପିନ୍ଧିକି ଦୌଡ଼ି ପାରିଲେ ତେବେ ଆମେ ବହୁତ ମାନେ ନିଜକୁ କମ୍ଫର୍ଟେବୁଲ ଭାବିବା ପୋଷାକ ହିସାବରେ ଆମେ ଯଦି ହାଫ୍ ପେଣ୍ଟ ପିନ୍ଧିବା ବେନିୟନ ଗୋଟେ ପିନ୍ଧିବା ଝିଅ ଛୁଆମାନେ ବି ହାଫ ପେଣ୍ଟ ବେନିୟନ ପିନ୍ଧିକି ଯଦି ଦୌଡ଼ିବାରେ ଲାଗିଲେ ତେବେ ତାଙ୍କୁ ବହୁତ ମାନେ ନିଜକୁ ବହୁତ କମ୍ଫର୍ଟେବୁଲ ଲାଗିଲା ଦୌଡ଼ିବାରେ ତାଙ୍କୁ ସାହାଯ୍ୟ ବି ହେଲା ଆଉ ତାଙ୍କୁ ମାନେ ଯଦି ସେମାନେ ଯଦି କୌଣସି ଫୁଲ୍ ପୋଷାକ ପିନ୍ଧିକି ଦୌଡ଼ିବେ ସେଇ ଦୌଡ଼ିଲେ ତାଙ୍କୁ ଅସୁବିଧା ଲାଭ ଗ୍ରହଣ ହବ